ଗାଁ ଗହଳିରେ ଝିଅମାନଙ୍କୁ ବିବାହ ପରେ ଜିନିଷପତ୍ର ସବୁ ଦିଆହେଉଛି ଗହଣାପତ୍ର ମଧ୍ୟ ଗହଣା କହିଲେ ପାଉଁଜି ହାର ପୋଲା ଚୁଡ଼ି ଶାଢ଼ୀ ଇତ୍ୟାଦି ତା ଛଡ଼ା ପଲଙ୍କ ଆଲଣା ଡ୍ରେସିଂ ଟେବୁଲ୍ ଫ୍ରିଜ୍ ଗଡ଼୍ରେଜ୍ ଡାଇନିଙ୍ଗ୍ କଢ଼ା କଢ଼ା ଡେକ୍ଚି ତସ୍ଲା ଏହିସବୁ ସାମଗ୍ରୀ ଦିଆଯାଉଛି ଯେତିକି ତା'ର ଜିନିଷ ଦରକାର ସବୁ ଜିନିଷ ଦିଆଯାଉଛି ଯୌତୁକ ଯୌତୁକ ଯଦି ଗାଡ଼ିଟା ଡିମାଣ୍ଡ୍ କଲେ ଗାଡ଼ି ମଧ୍ୟ ଦିଆଯାଉଛି ଯଦି ଟଙ୍କା ଡିମାଣ୍ଡ୍ କଲେ ଟଙ୍କା ମଧ୍ୟ ଦିଆଯାଉଛି ଆଗକାଳରେ ବେଶୀ ଯୌତୁକ ଥିଲା ଏବେ ତ ସେମିତି କିଛି କରୁନାହାନ୍ତି କମିଗଲାଣି ଯାହା ଖୁସିରେ ଦେଉଛନ୍ତି ଯଦି ଯଦି କେହି କହିଲେ ତ ଦିଆହେଉଛି ନହେଲେ ସେମିତି ଖୁସିରେ ଯିଏ ଯାହା ଦେଉଛନ୍ତି